ମୋ ବାଡ଼ିରେ ବହୁତ ପନିପରିବା ଗଛ ଲଗାଯାଇଛି ସେଥିମଧ୍ୟରୁ ବୋଇତାଳୁ କଖାରୁ ଶିମ୍ବ ଶାଗ ଓ ବିଲାତି ଆଳୁ ଗାଜର ପିଆଜ ରସୁଣ ଲଙ୍କା ବାଇଗଣ ଭେଣ୍ଡି ପୋଟଳ ଏସବୁ ଲଗେଇଅଛି ଏସବୁ ପନିପରିବା ଲଗେଇବା ଦ୍ୱାରା ମୁଁ ବାହାରକୁ ଆଉ ଯିବାକୁ ପଡ଼େନାହିଁ ସେ ସବୁକୁ ଆଣି ଦୈନଦିନ ମୁଁ ଭଲ ଭାବରେ ରୋଷେଇ କରି ସତେଜ ପନିପରିବା ଖାଏ